ରୋଷେଇକି ମୁଁ ଏବେ ସଉକକୁ ବୃତ୍ତି ଭାବରେ ଗ୍ରହଣ କରିବାକୁ କେବେ ବି ଚିନ୍ତା କରିନାହିଁ କାରଣ ମୋ' ରୋଷେଇ ଶିଖିବାର ପ୍ରଥମ କାରଣ ହେଉଛି ମୁଁ ବାହାରେ ରହିକି ମେସ୍ରେ ରହି ପାଠ ପଢ଼ୁଥିଲି ଯାହାଦ୍ୱାରାକି ମୋତେ ପାଠ ପଢ଼ିବା ସମୟରେ ମୋତେ ନିଜ ରୋଷେଇ କରି ଖାଇବାକୁ ପଡ଼େ ସେ'ଥିପାଇଁ ମୁଁ ରୋଷେଇ ଶିଖିଲି ଆଉ କେବେ ବି ମୁଁ ଭାବିନଥିଲି ରୋଷେଇକି ବୃତ୍ତି ଭାବରେ ଥରେ କିନ୍ତୁ ଗୋଟେ ରେଷ୍ଟୁରାଣ୍ଟକୁ ଯାଇଥିଲି ସେ'ଠି ଯେତେବେଳେ ଦେଖିଲି ରୋଷେଇ ମାନଙ୍କ ପ୍ରତି ଏତେ ସବୁ ସଭା ସତ୍କାର ସବୁ ଭଲ ପଇସା ପାଉଛନ୍ତି ସେ'ଥିପାଇଁ ମୁଁ ଭାବିଲି ଯେ ମୁଁ ଗୋଟେ ଭଲ ରୋଷେଇ ହେଇକି ଯଦି ଗୋଟେ ଷ୍ଟାର ହୋଟେଲରେ ମୁଁ କାମ କରିବି ହୁଏତ ବହୁ ବହୁତ ପଇସା ଇନ୍କମ୍ କରିବି ସେଥିପାଇଁ ମୋ' ପରିବାରକି ଯେତେବେଳେ ପଚାରିଲି ଘରେ କହିଲେ ନା ତୁ ତ ପାଠ ପଢ଼ୁଛୁ ଗୋଟିଏ ଭଲ ସରକାରୀ ଚାକିରୀ କରିବୁ କାହିଁକି ଏଇ ରୋଷେଇବାସ କରିବୁ ଘରେ ବି ମନା କରିଦେଲେ ତେଣୁ ସେଦିନଠୁ ମୁଁ ବି ଆଉ ରୋଷେଇକି ବୃତ୍ତି ଭାବରେ ନେବାକୁ କେବେ ବି ଚିନ୍ତା କରିନାହିଁ